ପଶୁପାଳନ ଏବଂ ଖାଦ୍ୟ ନିରାପତ୍ତା ଏ ଦୁଇଟି ଯେମିତି ଅତି ଅଙ୍ଗା ଅଙ୍ଗୀ ଭାବେ ଜଡ଼ିତ ପ୍ରତ୍ୟେକ ଦୈନନ୍ଦିନ ଜୀବନ କାର୍ଯ୍ୟରେ ଉଦାରଣ ସ୍ୱରୂପ ଜଣେ ଆମର ଏଇଠି ଗୋଟେ କରିଛିନ୍ତି କୁକୁଡ଼ା ଫାର୍ମ ସେଥିରେ ଆଜ୍ଞା ପାଖାପାଖି ଷାଠିଏ ଲୋକ କର୍ମ ନିଯୁକ୍ତି ପାଇଛନ୍ତି ଯାହାଦ୍ୱାରା ଆମର ଏଇ ଗ୍ରାମରେ ବସିଥିବା ଲୋକ କାମ ନ ପାଇ ଯେଉଁମାନେ ପାଉନଥିଲେ ସେମାନେ କାମ ନିଯୁକ୍ତି ପାଇଲେ ପାଇଲେ ତା' ସହିତ ରାଜ୍ୟର କୃଷି ଓ ପଶୁପାଳନ ବା ଆମର ପଶୁପାଳନ ଇଏରେ ମାନେ ରୋଜଗାର କରିବା ପାଇଁ ଯୋଗଦାନ ରହିଲା ଦ୍ୱିତୀୟ କଥା ହେଲା ଆମର ଏବେ ତ ଚାଷ ପାଇଁ ଯେଉଁ ବାହାରିଛି ଆମର ବାୟୋ ଫେକ୍ ଟ୍ୟାଙ୍କ ବାୟୋ ଫେକ୍ ଟ୍ୟାଙ୍କ ଆଜିକାଲି ମାନେ କମ ଜାଗାରେ ମତ୍ସ୍ୟ ଚାଷ କରି ଲୋକ ଭଲ ରୋଜଗାର କରିପାରୁଛନ୍ତି ନିକଟରେ ଆମର ଏଠି ଗୋଟେ ବଣପଲି ବେଲଗୁଣ୍ଡା ବ୍ଲକରୁ ମୁଁ ଦେଖିଛି ସେଠି ବହୁତ ଫ୍ରେକ୍ ଟ୍ୟାଙ୍କରେ ମାନେ ମାଛ ମାନେ ବର୍ଷକୁ ତିନି ଥର ଅମଳ କରିପାରୁଛନ୍ତି ତେଣୁ ଏଇଭଳିଆ ଯଦି ଆମେ ଲକ୍ଷ ଲକ୍ଷ ଲୋକ କଲେ ନିଯୁକ୍ତି ହାର ବଢ଼ିବ ବଢ଼ି ଆମର ଓଡ଼ିଶାର ଅର୍ଥନୈତିକ ବିକାଶରେ ସେମାନେ ସାମିଲ ହୋଇପାରିବେ ଦ୍ୱିତୀୟ କଥା ହେଲା ଦୁଗ୍ଧ ଦୁଗ୍ଧ ମଧ୍ୟ ଆମର ଆମେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରାରୁ ପ୍ରତ୍ୟେକ ଦିନ ଗାଡ଼ି ଗାଡ଼ି ଆସି ବିକ୍ରି ହେଉଥିଲା ବର୍ତ୍ତମାନ ଡାଇରୀ ଫାର୍ମ କରି ବହୁତ ଲୋକ କର୍ମ ନିଯୁକ୍ତି ପାଇଛନ୍ତି ଏବଂ ନିକଟରେ ଆମର ଏଠି ଗାଙ୍ଗପୁରୀ ଗୋଟେ ଅଛି ନିଜେ ଇଏ କରିକି ବାହାରକୁ ପଠେଇ ପାରୁଛନ୍ତି ସେହିଭଳି ଆମର ଆସ୍କା କଲେ ମାନେ ଇଏ ଛକରେ ସଂଗ୍ରହ କରି ଡାଇରେକ୍ଟ ଭୁବନେଶ୍ୱର ଓମଫେଡ଼ ପଠାଯାଇପାରୁଛି ତେଣୁ ଲୋକମାନଙ୍କର ସେମାନେ ଯେଉଁ ସୁଲଭ ମୂଲ୍ୟ ତାଙ୍କ ଦରଟା ତା'ର ମୂଲ୍ୟ ପାଇ ସେମାନଙ୍କୁ ମଧ୍ୟ ତାଙ୍କ ଜୀବିକା ନିର୍ବାହ ସେଥିରେ ସହଜ ହୋଇଛି